ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲଗେ ମୁଁ ଅସୀମା ପଣ୍ଡା ଯିଏ ଗାୟକ ଯିଏ ଅସୀମା ପଣ୍ଡା ତାଙ୍କ ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ

ତ ତାଙ୍କ ଗୀତ ସବୁ ଗୀତ ମୋତେ ଶୁଣିବାକୁ ବହୁତ ଭଲ ଲାଗେ ତାଙ୍କର ସବୁ ପ୍ରତ୍ୟେକ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ତାଙ୍କର ଗୀତ ବହୁତ ହି ଭଲ ଭଲ ଗୀତ ଏବଂ ତାଙ୍କର ସବୁ ଗୀତ ଭଲ ଲାଗେ